ହଁ କହ ନାଇ ଇ'ଟା କେଭେ ଯିବ ଯେ ଷୁଲ୍ହ ତାରିଖ୍ ରହ ରହ ଟିକେ ଠିକ୍ ଅଛେ ରହ ଚେକ୍ କରି ନେଉଛେଁ କେତେ ଲୋକ୍ ଯିବ କି ବାର ତେର ଲୋକ୍ କେନୁ ଆମର୍ ଇ ବରଗଡ଼୍ରୁ ଠିକ୍ ଅଛେ ମିନ୍ଟେ ଅଟ୍କ ମୁଇଁ ଦେଖି ନେଉଛେ ରହ ହାଁ କୋଲ୍କାତା ନାଇ ନ ଷୁଲ୍ହ ତାରିଖ୍ରେ ତ ଆମର୍ ନାଇ ନ ଭେକେନ୍ସି ନାଇ ନ ଖାଲି ନାଇ ନ ରିଜର୍ଭେସନ୍ ହେଇଗଲାନ ସବୁ ଫୁଲ୍ ଫିଲ୍ ବେଲେ ଷୁଲ୍ହ ତାରିଖ୍ ବେଲେ କୁଡ଼ିଏ ତାରିଖ୍ ପରେ ହିଁ ଦେଖଉଛେ ସବୁ ବେଲେ କେନ୍ତା କର୍ବ ଦେଖ କୁଡ଼ିଏ ତାରିଖ୍ ପରେ ଯିବ ବେଲେ ବୁକିଙ୍ଗ୍ କରିନେମା ହୁଁ ହଁ ଇହାଦେ ହେଇ ନିପାରେ ନା ଷୁଲ୍ହ ତାରିଖ୍ ଟା ପ୍ୟାକ୍ଟା ପଡ଼ିଯିବା ବେଲେ ସବୁ ସରିଗଲାନ ଅଲ୍ରେଡ଼ି ବୁକିଙ୍ଗ୍ ହେଇ ସାର୍ଲାନ୍ କୁଡ଼ିଏ ତାରିଖ୍ ଆଡ଼େ ଯିବ ବେଲେ ବାହାର୍ବା

ବାର ଜନ୍ ତ ହଁ ହଁ କା'ଣା ରିଜର୍ଭେସନ୍ ହଁ ଠିକ୍ ଅଛେ କରିନେମା ଖାଲି ବାର ବଜେ ଯିବ ତ ହଁ ହଁ ହଁ ଠିକ୍ ଅଛି ଅଟ୍କ ମୁଁ କରି ନେଉଛେ ଯେ ଇହାଦେ କରିନେଲେ ବି ହେଇଯିବା ତୁମେ ତମର୍ ସନ୍ଧ୍ୟାରେ ଅଛେ ଟ୍ରେନ୍ଟା ସନ୍ଧ୍ୟାରେ ଅଛେ କୁଡ଼ିଏ ତାରିଖ୍ ସନ୍ଧ୍ୟାରେ ଅଛେ ତୁମେ ସନ୍ଧ୍ୟାକେ ଆସ୍ବ ସନ୍ଧ୍ୟାରେ ଯିବ ଏଗାର ବଜେ ରାତିର୍ ଏଗାର ବଜେ ଅଛେ ପଇସାପୁଇସି ଇତା'ର୍ ଦେଖି ନେଉଛେ ଚାର୍ଜେସ୍ କେତେ ଟଙ୍କା ପଡ଼୍ବା ଯେ ତମର୍ କୋଲ୍କାତା ଯିବ ନା ବାର ଲୋକ୍ ବେଲେ ହେନ୍ତା ହିଁ ପାଇଁ ପଡ଼ିଯିବା ହେନ ପନ୍ଦର୍ଶହ ପାଖାପାଖି ନାଇ ନାଇ ସାଙ୍ଗେସାଙ୍ଗ୍ ଦେବାର୍କେ ପଡ଼୍ବା ଅନ୍ଲାଇନ୍ରେ ଆଏ ହେ ସବୁ ଅନ୍ଲାଇନ୍ ଇହାଦେ ଚାଲିଛେ ନା ହେଟା ଆଉ ପରେ ଦେଲେ ହେବା ବେଲେ କନ୍ଫର୍ମ କର୍ମି ତ ହୁଁ ଠିକ୍ ଅଛେ ଖାଲି ଯିବାର୍ ଟା କି ରିଟର୍ଣ୍ଣ ଟିକେଟ୍ ବି କରିନେମା କି କେନ୍ତା

ହଁ ରିଟର୍ଣ୍ଣ ବି କରିନେମା କାଏଁ ହଇରାନ୍ ହେଉଥିବ ବେଲେ ରିଟର୍ଣ୍ଣଟା ବି କରିନେଉଛେଁ ନି ହେଲେ ଦେଖ ଡବଲ୍ ଲାଗ୍ବା ନା ଯେତେ ଚାର୍ଜେସ୍ ଲାଗୁଛେ

ହଁ ଠିକ୍ ଅଛେ ମୁଇଁ କରି ନେଉଛେଁ ଆଉ ତମର୍ ନିକେ ପଠେଇ ନେଉଛେଁ ମୋବାଇଲ୍ରେ ପଠେଇଦେଲେ ହେବା ଯେ ଟିକେଟ୍ଟା ନାଇ ହେଲେ ନେଇଗଲେ ବି ଠିକ୍ ଅଛେ ଏ ପଠେଇ ନେମା ମୋବାଇଲ୍କେ ପଠେଇ ନେଲେ ବି ହେବା ହଁ ହଁ ପଠେଇ ଦେଉଛେଁ ଚିନ୍ତା ନି କର ହେଲେ ଦେଖ ବାକି କୁଡ଼ିଏ ତାରିଖ୍ ତୁମର୍ ଅଛେ ହେ ଟାଇମ୍କେ ପହଁଞ୍ଚି ଆଇବ ହୁଁ ହଁ ରାତିର୍ ଏଗାର ବଜେ ଅଛେ ତୁମେ ଏଡ଼୍ଭାନ୍ସ ଆଗ୍ରୁ ଟିକେ ପଲେଇ ଆଇବ ବଏଲେ ଏଗାର ବଜେକେ ପୂରା ଛାଡ଼୍ବା ହିଁ ଏକ୍ ନମ୍ୱର୍ ପ୍ଲାଟ୍ଫର୍ମରେ ଲାଗ୍ବା ଠିକ୍ ଅଛେ